ହଁ ମୁଁ ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହି ପାରିବି ନବେ ନଅ ଶହ ନବେ ନଅ ହଜାର ନଅ ଶହ ଅସି ନବେ ହଜାରେ ନଅ ଲକ୍ଷ ପାଞ୍ଚଶହ